ସ୍କୁଲ୍ରେ ଶିକ୍ଷା ପାଇଁ ଯେମିତି ମାଷ୍ଟର୍ ଅଛନ୍ତି ଖେଲ ପାଇଁ ବି ମାଷ୍ଟର୍ ଅଛନ୍ତି ପିଲାମାନେ ଯଦି ଖେଲ ଖେଲିବେ ବଲେ ତାଙ୍କର ଶରୀର ବି ସୁସ୍ଥ ରହୁଛି ଆଉ ଦ ଦ ରନିଂ ଖେଲରେ ସବୁଠୁ ଭଲ ହେଉଛି କାହିଁକିନା ରନିଂ କଲେ ଆମର ଦେହ ଫ୍ରି ରହୁଛି ରୋଗ ବି ହେଇପାରୁନି ରୋଗ ପ୍ରତିରୋଧକ ଶକ୍ତି ବି ପଳେଇଆସୁଛି ରନିଂରେ ଆମର ସବୁଆଡ଼ୁ ଭଲ ହେଉଛି କାରଣ ସେଇଟା ପିଲାମାନେ ବି ଆଗ୍ରହ ସହିତ ଖେଲି ପାରୁଛନ୍ତି ଯେମିତି ଦୌଡ଼ ଖେଲ ଅଛି ଆମର ଦୌଡ଼ ଖେଲରେ ପିଲାମାନଙ୍କ ପାଇଁ ଆମେ ପ୍ରାଇଜ୍ ବି ରଖୁଛୁ ସ୍କୁଲ୍ରେ ଯେମିତି ଫାର୍ଷ୍ଟ ପ୍ରାଇଜ୍ ହଜାର ଟଙ୍କା ସେକେଣ୍ଡ ପ୍ରାଇଜ୍ ପାଞ୍ଚ ଶହ ଟଙ୍କା ଥାର୍ଡ଼ ପ୍ରାଇଜ୍ ତିନିଶହ ଟଙ୍କା ସେ ଲକ୍ଷରେ ବି ପିଲାମାନେ ବହୁତ ଆଗ୍ରହ ଦେଇକିନା ଖେଲିବା ପାଇଁ ଆସୁଛନ୍ତି ଆଉ ଖେଲରେ ପିଲାମାନେ ବି ଜିତୁଛନ୍ତି